ହ୍ୟାଲୋ ମୁଁ ଜିନି ପରିଡ଼ା କହୁଛି ଆସନ୍ତା କାଲି ଠାରୁ ମୁଁ ଗୋଟେ କ୍ୟାବ୍ ବୁକିଂ କରିଥିଲି ସକାଳେ ଛଅଟା ପାଇଁ ତେଣୁ ଏତବେଳଯାକେ ହେଲା ଆସିନି ବହୁତ ଲେଟ୍ ହେଇଗଲାଣି ତେଣୁ ଆପଣ କେଉଁ ଜାଗାରେ ଅଛନ୍ତି କୁହନ୍ତୁ ଆଉ କେତେ ସମୟ ଲାଗିବ ଏଇଠି ପହଞ୍ଚିବା ପାଇଁ ବହୁତ ଲେଟ୍ ହେଇଗଲାଣି ତଥାପି ପହଞ୍ଚିଲା ବେଳକୁ କେତେ ସମୟ ଲାଗିବ ଆପଣଙ୍କୁ ଆଉ ଡେରି ହେଇଗଲେ ସେପଟେ ମାନେ ଟ୍ରେନ୍ ବି ପଳାଇବ ଆଉ ମାନେ ସବୁ କାମ ବି ଏପଟେ ସେପଟେ ହେଇଯାଏ ତେଣୁ ଆପଣଙ୍କୁ କେତେ ସମୟ ଲାଗିବ କୁହନ୍ତୁ ଆଉ ଏତେ ସମୟ ମାନେ କ୍ୟାବ୍ ବୁକିଂ କରି ଯଦି ଏତେ ଲେଟ୍ ହବ ତା'ହେଲେ ଆଗୁଆ କ୍ୟାବ୍ ବୁକିଂ କରିବି କିଛି ଲାଭ ନାହିଁ